ପାଞ୍ଚ ଲକ୍ଷ ସାତ ହଜାର ଦୁଇଶହ ନଅ ଛଅ ଲକ୍ଷ ବାର ହଜାର ପାଞ୍ଚଶହ ଆଠ ଏକ ଲକ୍ଷ

ହଜାର ତିନିଶହ ସତର ଅଶୀ ହଜାର ନଅଶହ ଚଉଷଠି ତିନି ତିନି ଲକ୍ଷ ଆଠ ହଜାର ନଅଶହ